ମୁଁ ସୋନପୁରରୁ କହୁଥିଲି ହଁ ହଁ ଚାଉଳ ବରା ସିଙ୍ଗଡ଼ା ଆଳୁଚପ୍ ସମସ୍ତ ତ ଟିଫିନ ସମାନ ରହୁଛି ଚାଉଳ ବରା ହଁ ଚାଉଳ ବରା ଅଛି ଆମର ସବୁ ଫ୍ରେସ ରହୁଛି ଏବଂ ହେଲଦି ମଧ୍ୟ ରହୁଛି ବେଶୀ ତେଲିଆ ହଉନି ନାହିଁ ନାହିଁ ଚାଉଳ ବିରି କୁ ମିକ୍ସ କରିକି ଗ୍ରାଇଣ୍ଡିଙ୍ଗ କରାଯାଉଛି ତାକୁ ଅଣା ଯାଉଛି ନାଇ ନାଇ ବାସି ବରା ଦିଆ ହଉନାହିଁ ଆମେ ବାସି ବରା ଲୋକଙ୍କୁ ଦେଲେ ଆମର ତାଙ୍କର ହେଲଥ ଖରାପ ହବ ନା ସେମିତି କେମିତି କରିବୁ ଆମର ଯଉ ବାସି ବରା ରହି ଯାଏ ତାକୁ ଆମେ ଫିଙ୍ଗି ଦଉ ଆମେ ଏମିତି ଲୋକଙ୍କୁ ଦଉନୁ ନା ଆମେ ଡେଲି ଦିନକୁ ଦିନ ଚେଞ୍ଜ କରି ଥାଉ ଗୋଟେ ତେଲରେ ଦଉନୁ କଡ଼େଇ ଭି ମଧ୍ୟ ସବୁ ଦିନ କଡ଼େଇ ଭି ସଫା କରା ହୁଏ ହଁ ହଁ ସେଥିପାଇଁ ତ ଆମେ କଡ଼େଇ ବି ସବୁ ଦିନ ସଫା କରି ଥାଉ ଏବଂ ତେଲକୁ ମଧ୍ୟ ଚେଞ୍ଜ କରି ଥାଉ ଗୋଟେ ତେଲରେ ଆମେ ଛାଣୁନୁ ଆପଣ କଣ ଘରେ ଖାଇବା ପାଇଁ ଅର୍ଡ଼ର କରୁଛନ୍ତି ନା କିଛି ପ୍ରୋଗ୍ରାମ ଫଙ୍କଶନ ଅଛି ହଁ ଆମେ ସବୁ ପ୍ରକାର ଜିନିଷ ଆପଣ ଅଧିକା ଯଦି ନବାକୁ ଚାହୁଁଛନ୍ତି ତାହେଲେ ପ୍ୟାକେଟ କରିକି ଦଉଛୁ ଆଉ ଘରେ ଖାଇବା ପାଇଁ ନେଲେ ତାକୁ ଆମେ ସେମିତି ଦେଇ ଦଉଛୁ ପଲଥିନ ରେ ଦଉଛୁ ଆପଣ ସେ ଯଉ ମିଠା ପ୍ୟାକେଟ ସେମିତି ପ୍ୟାକେଟ କରିକି ନେବେ ନା ପଲିଥିନ ରେ ନେବେ ପଲିଥିନ ରେ ନେବେ ଯଦି ଦୁଇଶ ଟଙ୍କାରେ ଆପଣଙ୍କର ହେଇ ଯିବ ଶହେ ଶହେ ଟା ବରା ଆଉ ଯଦି ଆପଣ ଟିଫିନ୍ ବକ୍ସ ଯଉ ଆମର ମିଠା ପ୍ୟାକେଟ୍ ଅଛି ସେଥିରେ ନେଲେ ଆପଣଙ୍କୁ କମ ବରା ମିଳିବ ସେଥିରେ ଆମେ ଟିଫିନ୍ ଦବା ପାଇଁ ହଉ ଠିକ ଅଛି ହଁ ମୁଁ ରେଡ଼ି କରିକି ରଖି ଦେଇ ଥିବି ଆପଣ ଆସିକି ନେଇ ଯିବେ ହଉ ରହୁଛି